ହ୍ୟାଲୋ ହଁ ଭାଇ ଓଲାରୁ କହୁଥିଲେ କି ହଁ ମୋତେ ଟିକେ ଅରଜେଣ୍ଟ ଦରକାର ଅଛି ତ ଟିକେ ଆସିପାରିବେ କି ହଁ ଠିକ୍ ଅଛି ମୋତେ ଟିକେ ଛାଡ଼ିଦେବେ ହଁ ହଁ ଏଇ ପାଖେ ଏଇ ପାଖେ ହଁ ଏଇ ପାଖେ ଅଟକେଇ ଦିଅନା ହଁ ଭାଇ ତମ ପାଖରେ ୟୁ ପି ଆଇ ଅଛି କି ୟୁ ପି ଆଇ ମାନେ ମାନେ ଫୋନ ପେ ଗୁଗୁଲ୍ ପେ କି ପେ ଟି ଏମ୍ ଅଛି କି ହଁ ହଁ ମୋତେ ଟିକେ ସ୍କାନର୍ ଦେଖାଇ ଦିଅନ୍ତୁ କାରଣ ମୋର ପାଖରେ ବର୍ତ୍ତମାନ କ୍ୟାସ୍ ଟିକେ ନେଇନା ତ ମୁଁ ଫୋନ ପେ କରିଦେବି ହଁ ହଁ ହଁ ପାଖେ ଅଛି କ୍ୟୁ ଆର୍ କୋଡ଼୍ ଅଛି ଦେଖି ଦିଅ ହଁ ହଁ ମୁଇ ହଁ ହେଇଗଲା ଦେଖ ପେମେଣ୍ଟ ଦେଖି ନିଅ